ଆମ ଅଞ୍ଚଳରେ ବିଭିନ୍ନ ପ୍ରକାରର ବ୍ୟବସାୟ ଅଛନ୍ତି ଯେମିତିକି ଧାନ ବ୍ୟବସାୟ ପଶୁ ଯଦି ପଶୁ ବ୍ୟବସାୟ କଥା କହିବେ ଆମ ଗାଁରେ କିଏ ଗାଈ ବ୍ୟବସାୟ କରୁଛନ୍ତି କିଏ ଛେଳି ବ୍ୟବସାୟ କରୁଛନ୍ତି କିଏ ମଧ୍ୟ କୁକୁଡ଼ା ବ୍ୟବସାୟ ବି କରୁଛନ୍ତି ଆଉ ସେମାନଙ୍କ ଠାରୁ ଆମେ କିଏ ଗାଈ ଚାଷ ବ୍ୟବସାୟ ଯିଏ କରୁଛନ୍ତି ସେମାନେ ତାଙ୍କ ଠାରୁ ଆମେ କ୍ଷୀର ଆଣି କ୍ଷୀର ଆଣି ଆମେ ଆଣୁଛୁ ତାଙ୍କ ଠାରୁ କି ହଁ ଯେତେବେଳେ ଆଣୁଛୁ ସେ ସେ ସେମାନଙ୍କୁ ବି ମଧ୍ୟ କିଛି ଟିପ୍ସ ଦେଉଛୁ କି ହଁ ଆପଣ ଏଇ ଟାଇପ୍ର କରନ୍ତୁ ଆପଣଙ୍କର ବେପାର ଭଲ ହବ କି ଆପଣ ଏଇ ଟାଇପ୍ର କରନ୍ତୁ ଆପଣଙ୍କ ବେପାର ଭଲ ହବ ଏହିପରି ଆମେ ଟିପ୍ସ ମଧ୍ୟ ଦେଉଛୁ ଆଉ ସେମାନଙ୍କଠାରୁ ସେମାନେ ଅଲଗା ଅଲଗା ଚାଷ କରିକି ସେମାନେ ନିଜ ଭରଣପୋଷଣ କରୁଛନ୍ତି ଅଲଗା ଅଲଗା ବ୍ୟବସାୟ କରିକି ତାଙ୍କର ଭରଣପୋଷଣ କରୁଛନ୍ତି ଏ ବହୁତ ଲୋକ ନିୟୋଜିତ ରହୁଛନ୍ତି ଯେପରି ଧାନ ଚାଷ କରିଲେ ସେଥିରେ ବହୁତ ଲୋକ ନିୟୋଜିତ ରହୁଛନ୍ତି ଆଉ ଏଥିରେ ଯଦି କେବଳ ବ୍ୟବସାୟ ଯଦି ଆମେ ଧାନ ଚାଷରେ କରିବୁ କି ଗହମ ଚାଷ ହଉ ଆମେ ପନିପରିବା ଚାଷ ହଉ ଏଇଭଳିଆ ଚାଷରେ ଆମେ ନିୟୋଜିତ ରହିବାକୁ ଚାଁହୁଛୁ ଅଲଗା ପଶୁ ବ୍ୟବସାୟରେ ଆମେ ନୁହେଁ